ଆମ ସମାଜରେ ବହୁତ ଗୁଡ଼ିଏ ଭାଷାର ପ୍ରଚଳନ ହେଉଛି ସେଇ ଭାଷାମାନଙ୍କ ମଧ୍ୟରେ ଆମର ଓଡ଼ିଆ ଭାଷା ମଧ୍ୟ ଗୋଟେ ଅନନ୍ୟ ଭାଷା ଯେଉଁ ଭାଷାରେ ଆମେ ସମସ୍ତେ ଆମ ଓଡ଼ିଶାର ସମସ୍ତ କୋଣ ଅନୁକୋଣର ଲୋକମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥାନ୍ତି ସେଇ ଓଡ଼ିଆ ଭାଷାକୁ ନେଇ ଆମେ ବଞ୍ଚିଛେ ସେଇ ଓଡ଼ିଆ ଭାଷାକୁ ନେଇ କରି ଆମେ ଜଣେ ଅନ୍ୟଜଣଙ୍କୁ ତା'ର ବକ୍ତବ୍ୟ ବା ତା'ର ଭାବଟାକୁ ପ୍ରଦାନ କରିପାରୁଛି କିନ୍ତୁ ସେଇ ଭାବନା ଭିତରେ ଆମେ ଦେଖୁଛେ ଯେ ଓଡ଼ିଆ ବର୍ତ୍ତମାନ ସ୍ତରରେ ନିମ୍ନଗାମୀ ହେବାକୁ ବସିଛି ତା'ର କାରଣ ଯେ ଆମେ ବର୍ତ୍ତମାନ ଆମ ଓଡ଼ିଆ ନିଜର ଭାଷା ଯେଉଁ ଓଡ଼ିଆ ଭାଷାକୁ ଆମେ ପଛରେ ପକାଇ ଦେଇଛେ ଆମେ ପାଶ୍ଚାତ୍ୟ ଭାଷା ବା ପାଶ୍ଚାତ୍ୟ ସଂସ୍କୃତିକୁ ଆପଣାଇଛେ ଯାହା ଦ୍ଵାରା ଓଡ଼ିଆ ଭାଷା ବର୍ତ୍ତମାନ ନିମ୍ନଗାମୀ ହେବାକୁ ବସିଛି ତେଣୁ ଏଇ ଓଡ଼ିଆ ଭାଷାକୁ ଆମେ ଯଦି ସମସ୍ତେ ଏକାଠି ହୋଇ ଯଦି ତାକୁ ଉଚ୍ଚକୁ ନେଇପାରିବା ବା ସମସ୍ତେ ଓଡ଼ିଆ ଭାଷାଟାର ମୂଲ୍ୟବୋଧକୁ ବୁଝିପାରିବା ତା'ହେଲେ ନିଶ୍ଚିନ୍ତ ଆମ ଓଡ଼ିଆ ଭାଷା ଦିନେ ଅଗ୍ରସ୍ତରକୁ ଯାଇପାରିବ